ନିଜ ବଗିଚାରେ ରକ୍ଷଣା ବେକ୍ଷଣ କରିବା ସମୟରେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇଛି ଯେମିତିକି ଆମର ସକାଳ ଓଳି କଲାବେଳକୁ ଆମର କାକର ପଡ଼ିଥାଏ ତ' ବସିକି କଲାବେଳକୁ ଗୋଡ଼ ହାତ ଓଦା ହେବାକୁ ପଡ଼ିଥାଏ ଆଉ ବାକି ସନ୍ଧ୍ୟାବେଳେ ମଶା ପୋକ ଇତ୍ୟାଦି ଏମାନେ କାମୁଡ଼ିଥାନ୍ତି ମଶା କାମୁଡ଼ିଥାଏ ଆଉ ଗଛରେ ସବୁ ଯେଉଁ ପୋକ ଲାଗି ଯାଇଥାଏ ତାକୁ କାଢ଼ିକି ଫୋପାଡ଼ିବାକୁ ପଡ଼େ ଏଇ ହାତରେ ଗୋଟା ଗୋଟା ପତ୍ରରୁ ଆଉ ସେଇଠୁ ରହିଲା ଆମର ଅଧିକ ଯଦି ଅନାବନା ଗଛ ହୋଇଯାଏ ଦିନେ ଦୁଇ ଦିନ ବଛା ହୋଇ ପାରେନି ଅନାବନା ଗଛ ହୋଇଯାଏ ସେଥିରେ ଜନ୍ତୁ ମଧ୍ୟ ସାପ ହେରିକା ମଧ୍ୟ ରହିଯା'ନ୍ତି ଆଉ ଏହି ପ୍ରକାର ଅସୁବିଧା ମୁଁ ସମ୍ମୁଖୀନ ହୋଇଛି